ମୌସୁମୀ ଋତୁ ହେଉଛି ଗୋଟିଏ ବର୍ଷା ଦିନର ଋତୁ ଆମକୁ ଯେମିତି ବର୍ଷା ମାସ ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ଏହିଥି ଆମେ ବର୍ଷା ଋତୁ ପାଇଥାଉଁ ସ୍ୱାଭାବିକ ପ୍ରବଳ ବର୍ଷା ହେଇଥାଏ ଓ ଘୁଡ଼ଘୁଡ଼ି ଚିଡ଼ିଚିଡ଼ି ବିଜଲି ମଧ୍ୟ ମାରିଥାଏ ଯାହାକୁ ଆମେ ବହୁତ କ୍ଷତି ହେଇଥାଉ ଯାହାକି ଗାଈ ବଳଦ ଏମିତିରେ ବି ସମସ୍ୟା ହୋଇଥାଏ ମୌସୁମୀ ଋତୁ ବୃଷ୍ଟିପାତ କରିବା ଯୋଗୁଁ ଆମକୁ ବହୁତ କ୍ଷତିକାରକ ହେଇଥାଏ